ଯଦି ଗୁ ଜଣେ ପୁରୁଷଙ୍କ ଗାଈ ରଖିଛେ ମାନେ ସିଏ ହଟାତ୍ ଚରାଇ ନେଇଥିବା ହଟାତ୍ ଗୁଟେ ସାପ୍ ଚାବିଦେବା ବେଲେ ସିଏ ତ ଜାନି ନାଇଁ ପାରେ ସଡ଼ନ୍ଲି ମାନେ ସିଏ ଗୁହାଲ୍ ମାନେ ଗାଈ ଟା ମରି ଯିବା ବେଲେ ଆମେ ଜାନ୍ମୁଁ ସେ ଗାଈ ମରି ଜିମା ବେଲେ ଜାନ୍ମୁଁ ଯେ ତାର୍ ସୁବିଧା ଆମେ କର୍ମୁଁ ମାନେ ଗାଈ କେ ଗୁଟେ ଘର୍ ଦରକାର୍ ଗୁଟେ ମାନେ ଭଲ୍ ଜାଗା ଦରକାର୍ ତାକର୍ ମାନେ ସଫା ରହିବା ଦରକାର୍ ତାକେ ଠିକ୍ ଟାଇମ୍ରେ ଖାନାପିନା ମିଲ୍ବାର୍ କଥା ଘାସ ଥିର୍ ଥିର୍ ମିଲ୍ବାର୍ କଥା ମାନେ ଠିକ୍ ଟାଇମ୍ରେ ତାକେ ଅକ୍ସିଜେନ୍ ମାନେ ଫ୍ୟାନ୍ ଫ୍ୟାନ୍ ଲାଗ୍ବାର୍ କଥା ମାନେ ସଫା ଥିବାର୍ କଥା ମାନେ ସେ ଗାଈ କେ ଯେନ୍ତା କି କିଛି ପ୍ରୋବ୍ଲେମ୍ ନାଇଁ ହେବାର ସେନ୍ତା ହିରୁ ବେମାର୍ ନାଇଁ ହୁଏ ତା ଲାଗି ଗୁଟେ ସଫା ବଖରା ଦରକାର୍ ତାର୍ ମାନେ ଗୁବର୍ ସବୁବେଲେ ସଫା କର୍ବାର୍ କଥା ତାର୍ ଏକ ମାନେ ପାନି ପକେଇ କରି ତାର୍ ଗୁହାଲ୍ କେ ଧୁଇବାର୍ କଥା ତାର୍ ପରେ ତାକେ ଭଲ୍ ଭାବେ ରଖବାର୍ କଥା ପୁଆଲ୍ ପୁଆଲ୍ ମାନେ ଘାସ୍ ଥିର୍ ଦେବାର୍ କଥା ତାହାକେ ସବୁବେଲେ ଯତ୍ନ ରେ ରଖଲେ ତାକେ ଏନ୍ତା କିଛି ପ୍ରୋବ୍ଲେମ୍ ନାଇଁ ହୁଏ